ଆମର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆରେ ଆମେ ଚଳପ୍ରଚଳ ହୋଇଥାଉ ଜନ୍ମରୁ ବଡ଼ ହେବା ପର୍ଯ୍ୟନ୍ତ ଓଡ଼ିଆରେ ଶିଖା ହୋଇଥାଏ ଶିକ୍ଷାନୁଷ୍ଠାନକୁ ଗଲେ ମଧ୍ୟ ଆମକୁ ଶିକ୍ଷକ ଓଡ଼ିଆରେ ଶିଖେଇଥାନ୍ତି ଆଉ ଶିକ୍ଷାନୁଷ୍ଠାନମାନଙ୍କରେ ବି ଲିପିବଦ୍ଧ ହୋଇଥାଏ ଓଡ଼ିଆରେ ଇଂଲିଶର ଏଇଠି କୌଣସି ପ୍ରଯୋଜନ ନାହିଁ ଆଉ ଗଣମାଧ୍ୟମରେ ମଧ୍ୟ ଓଡ଼ିଆରେ କହିଥାନ୍ତି କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଓଡ଼ିଆ ଭାଷାରେ ଲିଖିତ ହୋଇଥାଏ